ଏହି ଓଡ଼ିଶା ଏକ ଐତିହାସିକ ଅତି ଓଡ଼ିଶା ଯାହା ପୂର୍ବକାଳେ ବହୁ ରାଜା ସମ୍ରାଟ ମହାରାଜା ମାନେ ଶାସନ କରୁଥିଲେ

କଲିଙ୍ଗ ସେ ଶାସନ ଷୋଳଶହ ବର୍ଷ ପୂର୍ବେ ଶାସନ କରିଥିଲେ ସମ୍ରାଟ ଅଶୋକ ପରି ମହାନ ସମ୍ରାଟ ସମୁପରେ ମହାନ ଶକ୍ତି ଶାସନ କରିଥିଲେ ଏଇ ଓଡ଼ିଶା ପୂର୍ବେ ଉତ୍କଳ ମାଡ୍ରାସ୍ ନାମରେ ପରିଚିତ ଥିଲା କିନ୍ତୁ ସମୟର ପରିବର୍ତ୍ତନ କରିବେ ଆଜି ତାଙ୍କୁ ଓଡ଼ିଶା ନାମରେ ପରିଚଳିତ ହୋଇଛି ହେଇଛି ଏଇ ଓଡ଼ିଶା ମାଟିରେ ବହୁ ବୀର ପୁତ୍ର ବୀର ସେବାନ୍

ଯିଏକି ଓଡ଼ିଶାକୁ ବିକଶିତ କରିବାରେ ତାଙ୍କର ଆତ୍ମ ବଳିଦାନ ଦେଇଥିଲେ ଯିଏ ଗୋପବନ୍ଧୁ ଦାସ ଦାସ ଏମିତି ଅନେକ ମହାପୁରୁଷ ଯିଏକି ଓଡ଼ିଶା ମାଟି ପାଇଁ ନିଜ ଆତ୍ମ ବଳିଦାନ କରିଛନ୍ତି ଏହା ଏକ ଐତିହାସିକ ପୀଠ ଯାହାକି ବହୁ ପୁରାତନ ପୁରାତନ ମନ୍ଦିର ରହିଅଛି ଯାହା ଜଗନ୍ନାଥ ପୁରୀ ଜଗନ୍ନାଥ ମନ୍ଦିର ଯାହା ଚାରିଧାମରୁ ଗୋଟିଏ ଧାମ ଆମ ଓଡ଼ିଶାରେ ଅଛି କୋଣାର୍କ ଭୁବନେଶ୍ୱର କଳିଙ୍ଗ ଟେମ୍ପଲ ରାଜାରାଣୀ ଟେମ୍ପଲ ଏମିତି ଅନେକ ଛୋଟ ବଡ଼ ମନ୍ଦିର ରହିଅଛି ଯାହା ଉଦୟଗିରିର ଉଦୟଗିରି ଖଣ୍ଡଗିରି ଧଉଳିଗିରି ପାହାଡ଼ରେ ଏକ ସୁନ୍ଦର ଗୌତମ ବୁଦ୍ଧଙ୍କ ସ୍ତୂପ ରହିଅଛି ଯାହା ଲୋକଙ୍କୁ ବେସ୍ ଆକର୍ଷିତ କରେ କୋଣାର୍କ ସନ ଟେମ୍ପଲ ଏହା ମଧ୍ୟ ଏକ ବହୁ ଐତିହାସିକ ପ୍ଲେସ୍ ଜାଗା ଯାହା ଇଂରେଜ ଶାସନ ସମୟରୁ ରହିଅଛି ଏମିତି ଅନେକ ଅଛି ଯାହା ଏବେ ଭାରତରେ ଭାରତ ପୃଷ୍ଠାରେ ଓଡ଼ିଶା ଏକ ସୁନାମ ଧନ୍ୟ ରାଜ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ଏହି ଓଡ଼ିଶା

ମାତ୍ରାରେ ଏବେ ବିକଶିତ କରିଯାଉଛି ଏହା ରାଜନୈତିକ ବାଣିଜ୍ୟକ ସାଂସ୍କୃତିକ ଯୁକ୍ତି ଏହି ଓଡ଼ିଶାକୁ ସାଂସ୍କୃତିର ଘର କହିଲେ କିଛି ଅତ୍ୟୁକ୍ତି ହବ ନାହିଁ ଏହି ଓଡ଼ିଶା ମାଟିରେ ସାଂସ୍କୃତି କଳାର ଘର ସବୁ ଓଡ଼ିଶା ପ୍ରତି ଘରରେ ଗୋଟିଏ କଳାକାର ରୁହେ ଯିଏ ବିଭିନ୍ନ ପ୍ରକାର ଚିତ୍ର ଆଙ୍କେ କୁମ୍ଭାରଙ୍କ ବୋଲି ମାଠିଆ କରେ ସେପରି ଅନେକ କିଛି କରି ଚାଲିଥାଏ ଏଇ ଓଡ଼ିଶା ମାଟି ବାଣିଜ୍ୟ ସାଂସ୍କୃତିକ କ୍ଷେତ୍ରରେ ଇକୋନୋମିକାଲି ବିକଶିତ ହେବାକୁ ଯାଉଛି ଆମ ଓଡ଼ିଶା ଭାରତର ଏକ ବିକଶିତ ରାଜ୍ୟ ନାମରେ ପରିଚିତ ଯାହା ଓଡ଼ିଶାରେ ପଚିଶ ବର୍ଷ ଧରି ନବୀନ ସରକାର ଚଳାଉ ଥିଲେ ଏଇ ସମୟରେ ଜଗନ୍ନାଥ ମନ୍ଦିର ପୁରୀରେ ର ପରିକ୍ରମା କାର୍ଯ୍ୟ ସେ କରିଥିଲେ ଏବଂ ବହୁ ବିକଶିତ କାର୍ଯ୍ୟ କରିଥିଲେ ଯାହା ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର କଥା ଏଇ ଓଡ଼ିଶା ବହୁ ପରିମାଣରେ ବିକଶିତ ହେବାକୁ ଲାଗିଛି